ଭୁବନେଶ୍ଵରରେ ସ୍ୱାସ୍ଥ୍ୟ ସେବା ସାମାଜିକ ସମର୍ଥନ ଏବଂ ସମ୍ମାନ ଦୃଷ୍ଟିରୁ ଜିଲ୍ଲାରେ ବୃଦ୍ଧ ଜନସଂଖ୍ୟାମାନଙ୍କର ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼େ ଏବଂ ଅନେକ ଆହ୍ଵାନର ପରିଲକ୍ଷିତ ହେବାକୁ ପଡ଼େ କାରଣ ସେମାନେ ଯେତେବେଳେ ଯାତାୟାତ କରନ୍ତି ଟ୍ରାଫିକ୍ର ବହୁତ ଶିକାର ହେବାକୁ ପଡ଼େ ଆଉ ଟ୍ରାଫିକ୍ରେ ତାଙ୍କୁ ଅନେକ ସମୟ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼େ ଯେତେବେଳେ ସେମାନେ ଟ୍ରାଫିକ୍ର ରୁଲ୍କୁ ଠିକ୍ ଭାବରେ ମାନିକି ଚଳନ୍ତି ଆଉ ଏହା ତାଙ୍କ ପାଇଁ କଷ୍ଟଦାୟକ ହୋଇଥାଏ